ଆଧୁନିକ ଦୁନିଆରେ ଓଡ଼ିଆ ଭାଷା ପାଶ୍ଚାତ୍ୟ ଭାଷାରେ ସମ୍ମୁଖୀନ ହୋଇଛି ଏପରି କି ପିଲାମାନେ ସ୍କୁଲରେ ପାଠ ପଢ଼ୁଛନ୍ତି ମାନେ ଓଡ଼ିଆ ପଢ଼ୁନାହାନ୍ତି ପଳାଇ ଯାଉଛନ୍ତି ଇଂଲିଶ ମିଡ଼ିୟମ୍ରେ ପଢ଼ିବା ପାଇଁ କଥା ପଦକେ ଇଂଲିଶ ଓଡ଼ିଆକୁ କେହି ପଚାରୁନାହାନ୍ତି ଧୀରେ ଧୀରେ ଲୋପ ପାଇଯାଉଛି ସେଥିପାଇଁ ନିଜେ ଓଡ଼ିଆଟାକୁ ନିଜେ ମାନେ ପଢ଼ିବା ସହ ପିଲାମାନଙ୍କୁ ଟିକେ ପଢ଼ାଇବା ପାଇଁ ଚେଷ୍ଟା କଲେ ଭଲ ହୁଅନ୍ତା